ହ୍ୟାଲୋ ଆଉ କ'ଣ ଏ ବର୍ଷ ରଜକୁ କୁଆଡ଼େ କ'ଣ ବୁଲିବାକୁ ଯିବା ହଁ କୁଆଡ଼େ ଯିବା ଭୂବନେଶ୍ଵର ଆଡ଼େ ଯିବା ନା ପୁରୀ ଆଡ଼େ ଯିବା ପୁରୀ ଯିବୁ ପୁରୀ ଆଡ଼େ ଗଲେ ଭଲ ସବୁଠୁ ହଁ ସେପଟେ ସମୁଦ୍ରକୂଳ ଇଆଡ଼େ ବୁଲାବୁଲି କରି ରଜଯାତ୍ରାଟା ରଜଯାତ୍ରା ଆଜିକାଲି ସବୁଆଡ଼େ ତ ହେଉଛି ଆ ଯାଇକି ସେଆଡ଼େ ଟିକିଏ ବୁଲା ବୁଲି ସମୁଦ୍ର କୁଳ ଆଡ଼େ ଟିକିଏ ଦେଖିବା ଜଗନ୍ନାଥଙ୍କ ଦର୍ଶନ ହେବ ରଜଯାତ୍ରା ବି ଦେଖିବା ଆଉ ସେଆଡ଼େ ବୁଲାବୁଲି କରିକରି ଆସିବା ଆଉ କ'ଣ ହଁ ରଜକୁ ହେବ ନୂଆ ଡ୍ରେସ୍ ନହେଲେ କ'ଣ ହେବ ରଜକୁ ଆଉ ଭଲ ଖାଇବା ଭଲ ପିନ୍ଧିବା ଲଗାଇବା ଏଇତ ସବୁ କାମ ଆଉ କ'ଣ ହଁ ଆଉ ତୁମର ଚାଷବାସ ଉପରେ ପୋକଡ଼ା ତ ବାଇଗଣ ତା'ପରେ ଏବେ ଲାଭ କ'ଣ ହେବ ଏଇତ ବଜାର ଏବେ ଦଶଟଙ୍କା ବାର ଟଙ୍କାରେ ବାଇଗଣ କିଲୋ ବିକ୍ରି ହେଉଛି ଟମାଟୋ କିଲୋ ଦଶ ଟଙ୍କା ବାର ଟଙ୍କା ନେଇକି କୋଡ଼ିଏ ଟଙ୍କା ସେ ବିକୁଛନ୍ତି ବେପାରୀ ଆଉ ଭେଣ୍ଡି ବି ଆଉ କିଛି ବାଗ ନାଇ ଭେଣ୍ଡି ରେଟ୍ ବି ବଜାରରେ ଏବେ କମି ଯାଇଛି କୋଡ଼ିଏ ଟଙ୍କା ଏବେ ଭେଣ୍ଡି କିଲୋ ଚାଳିଶ ଟଙ୍କା ପଚାଶ ଟଙ୍କା ରହିଲେ ଭେଣ୍ଡିରେ ଲାଭ ହେବ କୋଡ଼ିଏ ଟଙ୍କା ପନ୍ଦର ଟଙ୍କା ରହିଲେ କ'ଣ ଲାଭ ହେବ ହଁ ହଉ ସେ ଫସଲ ଯେତେବେଳେ ଯାହା ହେଉଛି ହେଉ ଏମିତି ଚାଲିଥିବ ଆଉ ଆମର ମେନ୍ କଥା ରଜ ରଜ ଉପରେ ଟିକିଏ ଆମେ ଯିବା ଆ ବର୍ଷଯାକ ତ ଆମେ କୁଆଡ଼େ ବାହାରକୁ ଯାଇପାରୁନେ ହଁ ଚାଷବାସରେ ତ ଲାଗିଲା ମାନେ ବର୍ଷଯାକ କୁଆଡ଼େ ଦିନ କଟିଯାଉଛି ଆଉ ରଜ ପାଇଁ ଟିକିଏ ଯାଆନ୍ତୁ ସିଆଡ଼େ ଭୂବନେଶ୍ଵର ପୁରୀ ସବୁଆଡ଼େ ଟିକିଏ ବୁଲାବୁଲି କରିବା କ'ଣ ମାନସିକ କ'ଣ କହୁଛ ହଁ ବଡ଼ମାନ୍ତ୍ରୀ ରଥଯାତ୍ରା ପରା ଫେମସ୍ ହଁ ରାମଚଣ୍ଡୀ ଯିବା ଆଉ କ'ଣ

ଆ ପରିବାର ନେଇକି ଯିବା ଗାଡ଼ି ଭଡ଼ା କରିବା ଦୁଇ ପରିବାର ଆମେ ସାଙ୍ଗ ହୋଇକି ଯିବା ନା ଆଉ ଆଉ କ'ଣ ଆଜିକାଲି ବାଇକ୍ରେ ଏତେ ଦୂର ଦୂର ବାଟ ଯାଇକି ଲାଭ କ'ଣ ବରଂ ଆମେ ଗାଡ଼ି ଭଡ଼ା କଲେ ଗଲେ ସେଆଡ଼େ ଖୁସି ବାସି କଲେ ଗାଡି ଭଡା ରିଜର୍ଭସନ୍ କରିବା ଯାହା ପଇସା ନେବା କଥା ନେବ ଆଉ କ'ଣ ନା ଯାଇ ହେବନି ବହୁତ ଦୂରବାଟକୁ ଗଲେ କୁଆଡ଼େ ଆମେ ବାଇକ୍ ଫାଇକ୍ କଥା ନୁହଁ ଆମର ଗାଡ଼ି ରିଜର୍ଭସନ୍ କରିକି ଆମେ ନେଇକି ଯିବା କାର୍ ନେଇକି ଯିବା କାର୍ରେ ଯିବା ଆଉ ହଁ ନାଇଁ ଚାଷବାସରେ ପଶିଲାମାନେ ତ ଏଇୟା ଆଉ ଆଉ ଆମ ପାଇଁ ହେଉଛି ରଜଯାତ୍ରାଟା ହେଉଛି ସବୁଠୁ ଭଲ ସେ ଟାଇମ୍ରେ ଆମର ବି କାମ ବେଶୀ ନାହିଁ ଚାଷ ଉପରେ ବୁଲାବୁଲି କରିକରି ଆସିବା ଆଉ ନାଁ କ'ଣ କହୁଛ ହଁ ତୁମେ ତ କନ୍ଫର୍ମ୍ ହେଲେ ମୁଁ କନ୍ଫର୍ମ୍ ଅଛି ଆଉ କ'ଣ

ଆଉ କ'ଣ ସବୁ ଖାଇବା ପିଇବା ଉପରେ ତ ଘରେ ମାଛ ମାଂସ ଭଲ ମନ୍ଦ ପିଠା ପଣା ସବୁ ହେବ ଆଉ ହଁ ହଁ ନା ଖାଇବା ପିନ୍ଧିବା ଲଗାଇବା ଏଇତ ହେଉଛି ଦୁନିଆ କଥା ଆଉ କ'ଣ ହଉ ନା ଆଉ କ'ଣ କହୁଛ ହଁ ଯିବା ଆଉ କ'ଣ ଆଗ ପଳାଇବା ପୁରୀ ପୁରୀରୁ ଆସିବା ଏଆଡେ ଆଉ କ'ଣ ପୁରୀ ଯିବା ଏ ସମୁଦ୍ର କୂଳ ତା'ପରେ ଜଗନ୍ନାଥ ଦର୍ଶନ କରିବା ତା'ପରେ ଭୁବନେଶ୍ୱର ହୋଇକରି ଭିବନେଶ୍ଵର ଆଡ଼େ ଟିକିଏ ପାର୍କ୍ ଫାର୍କ୍ ବୁଲିବା ତା'ପରେ